ହେଲୋ ହଁ ସାଙ୍ଗ ଆଉ ସବୁ ଭଲ ନା ହଁ ଯାହାହେଉ ବହୁତ ଦିନ ପରେ ମୋ ଦୋକାନକୁ ଆସିଲ ଆଉ ମୁଁ ହଁ ସୁରଟରେ ଥିଲ ହଁ ହଁ ହଁ ସୁରଟରେ କେମିତି କ'ଣ କ'ଣ ଚାଲିଛି ସେଇଠି କ'ଣ ସଂସ୍ଥା କ'ଣ ଚାଲିଛି କ'ଣ କାମ ହଉ କମ୍ପାନୀ କାମ କରୁଥିଲ ନାଇ କିି ମୁଁ ତ ଏଠି ଚାଓମିିନ ଦୋକାନ ଦେଇଛି ହଁ ଚାଓମିନ ତ ଆସିଛ ତ ସାଙ୍ଗ ଆଉ ଚାଓମିିନ ଦୋକାନ ଦେଖୁଛ ଆଉ କ'ଣ କହିବି ଆଉ ଏଠିକାର ପରିସ୍ଥିତି ଯାହା ବେପାର ଫେପାର ଟିକେ ହେଉନାହିଁ ବହୁତ ଆଚ୍ଛା ମୋ ପାଇଁ ଗୋଟେ ଦେଖୁନ ଯଦି ସେଇଠି ହେବ କୌଣସି ପ୍ରକାର ସୁବିଧା କେମିତି ମାନେ ଦୋକାନ ଫୋକାନ ଦେଇକି ଚାଲିବ ଦୋକାନ ଦେଇହେବ କି କମ୍ପାନୀରେ କ'ଣ ଏନଗେଜ ହୋଇପାରିବି ବହୁତ କଷ୍ଟଦାୟକ ଜୀବନ ବିତେଇବାକୁ ପଡ଼ୁଛି ବହୁତ ମାନେ ଏଇ ଚାଓମିିନ ଦୋକାନରେ ଲାଭ ବିଶେଷ ନାହିଁ ଆଉ ବହୁତ ଦୁଃଖ ଦୁଃଖ ଭିତରେ ଚାଲିବାକୁ ପଡ଼ୁଛି କ'ଣ କରିବା ସାଙ୍ଗ ବହୁତ ଦୁଃଖ

ଖାଇବା ପାଇଁ ବି ଭଲ ମିଳୁଛି ଆଉ ଦରମା ଦରମା କେତେ କ'ଣ ଆଉ ପନ୍ଦର ହଜାର ଦରମା ବାପରେ ଠିକ ଅଛି ଠିକ ଅଛି ଆଉ ମାନେ ପ୍ରତ୍ୟେକ ମାସ ଠିକ ଟାଇମ୍ରେ ମିଳୁଛି ନା ଦରମା ହଉ ଠିକ୍ ଅଛି ତାହେଲେ ଭଲ ଅଛି ସାଙ୍ଗ ଓ ହୋ ମାନେ ଏମିତି କ'ଣ ମାନେ ଯାହାବି ହେଉ କ'ଣ କରିବା ଆଉ ମୁଁ ତ ଯିବା ପାଇଁ ବାହାରିଛି ମୋ ଦୋକାନ ଠିକ୍ ଚାଲୁନି ବା ଯେ ଦୋକାନ କ'ଣ କହିବେ ବହୁତ ଦୁଃଖ କଥା ଚାଓମିିନ ଦୋକାନରେ ଲୋକମାନେ ଆଉ ହେଉନାହାନ୍ତି ମୋ ଆଗ ଭଳିଆ ଲୋକ ହେଉନାହାନ୍ତି ବହୁତ ଅସୁବିଧା ଦେଖିବାକୁ ପଡ଼ୁଛି ହଁ ହଁ ମୋତେ ମୋତେ ମୋତେ ତା'ହେଲେ ଦେଖନ୍ତୁ ଟିକେ ମୁଁ ଯାଇକି ସେଇଠି ସୁରଟରେ କାମ କରିକି ମୁଁ ଦୁଇ ପଇସା କମେଇବି ଆଉ ମୋ ପରିବାରକୁ ଚଳେଇବି ହଁ ଟିକେ ଦେଖ ହଁ ହଁ କାହିଁକିନା ଏଇ ଚାଓମିିନ ଦୋକାନ ବନ୍ଦ କରିଦେବି ଆଉ ମୁଁ ଯାଇକି ସୁରଟରେ କାମ କରିବି ଆଉ ଭଲ ହେବ କାହିଁକିନା ତୁମେ ଯଦି ସାଙ୍ଗ ଯଦି ସେଇ ଜାଗାରେ ଭଲ ପଇସା ଇନକମ୍ କରୁଛ ତାହେଲେ ମୋତେ ବହୁତ ବଡ଼ ଖୁସିର କଥା ମୋତେ ବି ଭଲ ଲାଗିଲା ଆଉ ମୁଁ ଯିବି ଯିବା ପାଇଁ ବା ପ୍ରସ୍ତୁତ ଅଛି ହଉ ହଉ ସାଙ୍ଗ ତା'ହେଲେ ମୋତେ କହିବ ଫୋନ୍ କରିକିରି କହିବ ଆଁ